ହ୍ୟାଲୋ ହଁ ବିଜୟ ଭାଇ ମୁଁ ସନ୍ତୋଷ କହୁଥିଲି ଏ କ'ଣ ଆମେ ଭାବୁଥିଲୁ ସବୁ ପରିବାର ଟିକେ ସିଆଡ଼େ କଲିକତା ଆଡ଼େ ଟିକେ ଯିବାକୁ ଚାହୁଁଛୁ ଆଉ କ'ଣ କେତେ କିଲୋମିଟର କେତେ କ'ଣ ମାନେ ତୁମର କେତେ କ'ଣ ଖର୍ଚ୍ଚ ପାଣି ନେବ ଆଉ ସେ ବିଷୟରେ ଟିକେ କହିଲେ ଯାହା ଗୋଟିଏ ବ୍ୟବସ୍ଥା କରିବା ଆଉ ଦେଖିବ ସବୁ ଜିନିଷ ତ ତୁମେ ଦେଖୁଥିବ ଆଉ ଆଉ ଯିବା ଆସିବା ଯାହା ସବୁ ଯାଇକି ଆମେ ସେଠି ଯାଇକି ରହିବା ହେବ ଯଦି ଦିନେ ତା ବାସି ଦିନ ଫେରିବା ବୁଲାବୁଲି ଟିକେ କରିକି ଆସିବା ଆଉ ହଁ ଆମେ ପିଲାମାନେ ଚାରି ପାଞ୍ଚ ଜଣ ପିଲା ଯିବେ ବାକି ଆମେ ଦୁଇ ଜଣ ଯିବୁ ଏମିତି ହୋଇକି ସାତ ଆଠ ଜଣ ହେବ ଟୋଟାଲ୍ ଆଉ ସେହି ଅନୁସାରେ ତୁମେ କହିବ ଆଉ କେମିତି କ'ଣ ତୁମକୁ ଯେମିତି ଆମକୁ ଦେଖିକି ତୁମକୁ ଯେମିତି ପୋଷାଇଲା ଭଳିଆ ରେଟ୍ କହିବ ଆଉ ଗୋଟିଏ ଦିନ ସେହିଠି ବୁଲାବୁଲି ବି ପିଲାମାନେ କରିବେ ତା'ପରେ ଫେରିବା ହଁ ଗାଡ଼ି ତ ବହୁତ ଅଛି ହେଲେ ଆମେ ତୁମକୁ କାହିଁ ଫୋନ କରି କହୁଛୁ ତମ ଗାଡ଼ିରେ ଯିବୁ ବୋଲି ସେମିତି ସମ୍ପର୍କ ଅଛି ନା ଆଉ ଏମିତି ତ ହଜାର ଗାଡ଼ି ମିଳୁଛି ଆମେ ଯେଉଁଥିରେ ଆମକୁ ଗଲେ ଭଲ ହେବ ସେଥିପାଇଁ ତୁମ ପାଖକୁ ଫୋନ ହେଲା ନହେଲେ ଆଉ କ'ଣ ଗାଡ଼ି ନାହିଁ ହଁ ହଁ ହେଉ ତା'ହେଲେ ମୋତେ ବୁଝିକି ଜଲ୍ଦି ଫୋନ କଲେ ତାକୁ ଯାଇକି ଆମେ ପ୍ରିପେୟାର ହେବୁ ନା ହେଉ ରହିଲି ତା'ହେଲେ ହଁ ହଁ ତୁମେ ସନ୍ଧ୍ୟା ଭିତରେ ମୋତେ ଖବର ଦେବ